କଲା ଦେଖୁନ୍ କଲା ହଉଚେ ଅନେକ୍ ପ୍ରକାର ଯେନ୍ତାକି ନୃତ୍ୟ ଗୁଟେ କଲା ଗୀତ ଗାଏବାର୍ ଗୁଟେ କଲା ତାପରେ କିଛି ପରିବେଷଣ କର୍ବାର୍ ନାଟକ ମାଧ୍ୟମରେ ସେଟା ବି ଗୁଟେ କଲା କିଛି ହାତଶିଳ୍ପର କିଛି ବି ହଉ କେନ୍ସି ବି ଗୁଟେ କାମ୍ କର୍ବାଟା ନିଜର୍ ହାତ୍ ଦ୍ଵାରା ସେଟାକେ କଲା କହେମା ଆମେ ତ ହସ୍ତଶିଳ୍ପୀ ଉତ୍ପାଦନରେ ଯେନ୍ ପରିବେଶ୍ ନିରନ୍ତର ପାଇଁ ଇଟା ଯେନ୍ କହୁଚେ ତ ପରିବେଶ୍ରେ ଦେଖୁନ୍ ଗୁଟେ ହସ୍ତଶିଳ୍ପ କାମ୍ଟା ଜଣେ କଲା ତାର୍ପରେ ସେଥିରେ ସେ କିଛି ରୋଜଗାର୍ କରିପାର୍ଲା ତାର୍ ଘରେ ବି ଶାନ୍ତ ଶିଷ୍ଟ ରହେଲା ପରିବେଶ୍ ବି ଯେହେତୁ ଘର୍ ଶାନ୍ତି ଅଛେ ମାନେ ପରିବେଶ ବି ଶାନ୍ତି ଅଛେ ତ ସେଥିପାଇଁ କଲା ବି ଗୁଟେ ଏନ୍ତା ମନୋରଞ୍ଜନ୍ କାର୍ଯ୍ୟକ୍ରମ ଯେନ୍ତାକି ଆମେ ଦେଖ୍ଲା ପରେ ଟିକେ ମନ୍ ଟିକେ ଶାନ୍ତି ଆଏସି ପରିବେଶ୍ ବି ଟିକେ ଶାନ୍ତି ଆଖପାଖ ଘର ଅଞ୍ଚଳ୍ ବି ଶାନ୍ତି ରହେସି ସେଥିର୍ ଲାଗି ଇଟା ନିହାତି ଦର୍କାର୍ କଲା ହଉଚେ ମଣିଷ ଜୀବନ୍ରେ ଅତ୍ୟନ୍ତ ଜରୁରୀ